ପହଁରିବା ପାଇଁ ସ୍ୱାସ୍ଥ୍ୟ ଆଉ ଫିଟ୍ନେସ୍ ଥିବା ଜରୁରୀ ଯାହାଫଳରେ କି ପହଁରିବା ନିଜର ସ୍ୱାସ୍ଥ୍ୟକୁ ବହୁତ ପ୍ରଭାବ ପକାଏ ଯେଉଁଟାକି ସ୍ୱାସ୍ଥ୍ୟଟି ଭଲ ରହେ ସ୍ୱାସ୍ଥ୍ୟ ଶ୍ୱାସକ୍ରିୟା ନିୟନ୍ତ୍ରଣ ପାଇଁ ଦ୍ୱାରା ଆମେ ପହଁରାଟା ଶିଖିଥାଉ ଯେଉଁଥିରେ କିି ଆମେ ଆମେ ପ୍ରଶ୍ଵାସ ଭିତରେ ରଖିଥିବା ବେଳେ ଆମେ ଆମେ ପାଣିରେ ଭାସି ଥାଉ ଯେଉଁଟା କି ପବନ ପେଟରେ ଥାଏ ସେତେବେଳେ ଆମେ ପାଣିରେ ଭାସି ଥାଉ ପାଣି ପବନ ବାହାରି ଗଲେ ଆମେ ପୁଣି ଉପରକୁ ଆସି ଆମେ ପ୍ରଶ୍ଵାସ ଭିତରକୁ ନେଇଥାଉ ଯାହାଫଳରେ ଏହାଦ୍ୱାରା ଆମ ଶ୍ୱାସକ୍ରିୟା ନିୟନ୍ତ୍ରଣରେ ବହୁତ ପ୍ରଭାବ ପକାଏ ଆମ ଶ୍ୱାସ୍ୟକ୍ରିୟା କରିବା ଦ୍ୱାରା ଆମ ଶରୀରରେ ବହୁତ ପ୍ରକାର ଶରୀରରେ ଶକ୍ତି ଉତ୍ପନ୍ନ ହୁଏ ଆଉ ଶକ୍ତିଟି ଆମେ ପହଁରିବା ପାଇଁ ବହୁତ ସାହାସ ଯୋଗାଏ ଆମକୁ ପହଁରିବାରେ ସକ୍ଷମ କରେ ଆଉ ସାମଗ୍ରିକ ସ୍ୱାସ୍ଥ୍ୟ ଫିଟ୍ନେସ୍ ମଧ୍ୟ ଭଲ ରୁହେ ପହଁରିବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ବିଭିନ୍ନ ପ୍ରକାର ରୋଗ ବୈରାଗ ମଧ୍ୟ ହୋଇନଥାଏ